ଆମ ଅଞ୍ଚଳର ଶିକ୍ଷା ଅପେକ୍ଷା ଭୁବନେଶ୍ୱରରେ ମିଳୁଥିବା ଶିକ୍ଷା ବହୁତ ଉନ୍ନତ ମାନର ସେଠାରେ ପଢିଲେ ଅଧିକ ନିଯୁକ୍ତି ମିଳିବାର ବି ସୁଯୋଗ ରହିଛି ଯୁବକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେହି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି ଆମ ଅଞ୍ଚଳର ଶିକ୍ଷାଗତ ଯୋଗ୍ୟତା ବହୁତ ଲୋକ କମ୍ ଥାଏ କେତେଜଣ ଅଧିକ ପଢ଼ିଥାନ୍ତି କେତେଜଣ କମ୍ ପଢ଼ିଥାନ୍ତି ଆଉ ଯେତିକି ବି ପଢ଼ିଥାନ୍ତି ସେମାନେ ଉନ୍ନତମାନର ପଢ଼ିନଥାନ୍ତି ତେଣୁ ଭୁବନେଶ୍ୱରରେ ଶିକ୍ଷା ଓ ନିଯୁକ୍ତି ଏବଂ ନେତୃତ୍ଵ ଦୁଷ୍ଟିରୁ ଅନ୍ୟ ଜିଲ୍ଲାମାନଙ୍କରେ ଯୁବକମାନଙ୍କର ସେହିଠାରେ ବହୁତ ସୁବିଧା ଅଛି ତେଣୁ ଅନ୍ୟ ଯୁବକମାନେ ନିଜ ଅଞ୍ଚଳରୁ ବାହାରି ଭୁବନେଶ୍ୱରରେ ଶିକ୍ଷା ନେଲେ ସେମାନେ ସେଇ ସହରରେ ନିଯୁକ୍ତି ପାଇବେ ଏବଂ ଭଲ ନିଯୁକ୍ତି ପାଇପାରିବେ